ବାହାରୁ ଯେଉଁ ଜିନିଷ ଆସିବ ଆମର ଓଡ଼ିଶାକୁ ଆଉ ଆମର ଏହି ସ୍ପେଶାଲି ମୟୂରଭଞ୍ଜକୁ ସ୍ପେଶାଲ୍ ମୟୂରଭଞ୍ଜକୁ ଆସିଥିଲେ ଆମର ବହୁତ ସୁବିଧା ହୋଇଥାନ୍ତା ଗୋଟେ କଥା ସେ ଆମର ମୟୂରଭଞ୍ଜକୁ ଆସିଥିଲେ ଆମେ ଯେଉଁ ଯେତିକି ବେକାରି ଲୋକ ଅଛନ୍ତି ସମସ୍ତେ ଏନ୍ଗେଜ୍ ହୋଇଥାନ୍ତେ ଏକରେ ଦୁଇରେ ହେଉଛି ସେମାନେ ଆମର ମୋଟିଭେଶନ୍ ପାଇଥାନ୍ତେ ମୋଟିଭେଶନ୍ ପାଇଥାନ୍ତେ ନା ଆମେ ଗୋଟେ ଚିକିରୀ ପାଇଛେ

ଆପଣଙ୍କର କି କହିବି ସେ ଇଏ ସବୁ ଜିନିଷ ଆମର ବିଜ୍ଞାପନ ବିଜ୍ଞାପନ କହିଲେ ଆମର ପ୍ରାୟ ଛକରେ ଯଦି ଗୋଟେ ଗୋଟେ ବିଜ୍ଞାପନ ଲାଗିଥାନ୍ତା ତା'ହେଲେ ବହୁତ ଭଲ ହେଇଥାନ୍ତା ସମସ୍ତେ ଜାଣିଥାନ୍ତେ ଯେ ଏ ଏ ଜିନିଷ ଟା ଏ ଏ ଜାଗାରେ ଅଛି ଆମେ କି ପାଇଁ ଗାଁକୁ ଯିବା ନା ସରି ଆମର ବାହାରକୁ ଯିବା ଏଇ ସବୁ ଜିନିଷ ଆଣିବା ପାଇଁ ଆମେ ଏଠି କେମିତି କ'ଣ ପାଇଁ ତିଆରି କରିପାରିବାନି ଏହିଭଳିଆ ଜିନିଷ ମୋର କହିବା କଥା ଯେତିକି ଯେଉଁ ତୁଳାଜାତୀୟ ଜିନିଷ ଯଦି ମୟୂରଭଞ୍ଜକୁ ଆସିଥାନ୍ତା ତେବେ ଆମେ କିଛିଟା କିଛି ଲୋକ ତ ଉପକାର ହୋଇଥାନ୍ତେ ବହୁତ ଲୋକ ଉପକାର ହୋଇଥାନ୍ତେ ଆଉ ବହୁତ ଲୋକ ଜବ୍ ବି ପାଇଥାନ୍ତେ ତା'ପରେ ଅଲଗା ମାନେ ଯେକୌଣସି ଗୋଟେ ପର୍ବ ହେବ ଆମର ମୟୂରଭଞ୍ଜରେ ସମସ୍ତେ ଯିବେ ବାଲେଶ୍ଵର ଯିବେ କିଏ ବା ଇଏ ଆମର କୋଲକତା ଯିବ କି ପାଇଁ

ସେ କି ପାଇଁ କହିଁକି ନୁହେଁ ଆମର ଏଠି ରହିବା ଦରକାର ତ ସେହି କଥାଟା ମୁଁ ଆପଣଙ୍କୁ ରିକ୍ୱେଷ୍ଟ୍ କରୁଛି ଯେ ଆମର ମୟୂରଭଞ୍ଜରେ କିଛିଟା ହେବା ଦରକାର କାହିଁକି ନା ମୟୂରଭଞ୍ଜ ମୟୂରଭଞ୍ଜ